ଆମର୍ ଯେନ୍ ଲାଇନଟେ ଆଉସଚେ ଯେନ୍ କାମ ହଉଚେ ସେ କାମ୍ଟା ଯଦି ମାନେ କିଛି ଟାଇମ୍ ହେଇଥିବା ଆଉ ଲାଇନ୍ ପଳେଇଗଲେ ଯିନ ଅସୁବିଧା ହଉଚୁଁ କି ଆମର୍ ଚାଷ୍ କାମ୍ରେ ଯେନ୍ ଅସୁବିଧା ହଉଛନ୍ ସେଥିର୍ ଲାଗି ବିଭିନ୍ନ କାମରେ ବର୍ତ୍ତମାନ କ୍ଷେତ୍ରରେ ଲାଇନ୍ର ଯେନ୍ ଲାଇନ୍ ହେଲେ ଯେ ଆମେ ସବୁ କାମ ଯେନ ହଉଥିଲା ବର୍ତ୍ତମାନ୍ ଯେନ୍ ଆଇଚେ ସୋଲାର୍ ଏ ସୋଲାରଟା ହଉଚେ ବହୁତ ସକ୍ସେସ ସୋଲାର୍ର ମାନେ ଆମର୍ ଆସିକିରି ଯେନ୍ ବିଭିନ୍ନ ଟେକ୍ନୋଲୋଜି କାମ୍ମାନେ ସୋଲାର ମାଧ୍ୟମରେ ଯାହାଟା ହେଲାନ ସେଟା ବହୁତ ଉପକାର ହଉଚେ ସେଥିର୍ ଲାଗି ଆମର୍ ସୋଲାର୍କେ ନେବା କଥା ଦୁଇ ନମ୍ବର ଆମର୍ ଆମର୍ ଲାଇନ୍ରେ ବେଶୀ ମାନେ ଆଶ୍ର ନି କରିକିରି ସୋଲାର୍ର ସବୁ ଜିନିଷ୍ ଯଦି ବାହାର୍ବା ସୋଲାରର ଆଉ ଗୋଟେ ମୁଁ ତ ଭାବୁଚେ ବଡ଼ ଜିନିଷ୍ଟେ ସୋଲାରର ଯଦି ହିଟର ବାହାରିଯେଏ ଯେନ୍ ଆମେ ରନ୍ଧାବଢ଼ା କରୁଛନ୍ ସେଥିରେ ମାନେ ଯେନ୍ଚା ଜୀବନର କାମ୍ ଆଜିକାଲି ଗୋଟେ ମନୁଷ୍ୟ ନେଇ ରାନ୍ଧିଲେ କି ନାଇଁ ଗରମ କଲେ କୌଣସି ଖାଦ୍ୟ ନି ଖାଇବା ତ ବଡ଼୍ ଜିନିଷ ହେଲା ମାନେ ଆମେ ରାନ୍ଧିକିରି ଯେନ୍ ଖାଉଛୁଁଟା ତେଣୁ କରିକିରି ରାନ୍ଧିକିରି ଖାଇବାର୍ଟା ଆମର ସୋଲାରରେ ଯଦି ହିଟରର ପରିମାଣ ମାନେ ସସ ସସେସ୍ ହେଇଯାତା ଉନ୍ନତି ହେଇଯାତା ବଲେ ଆମର୍ ଲାଇନର ବି ଅସୁବିଧା ନି ହଏ ପ୍ଲସ୍ ଆମର କାଠ ଖୋଟ ବି ଅସୁବିଧା ନ ହୁଏ ଗେସ୍ ତ ଆସିଲାନ ଗେସ୍ ଅପେକ୍ଷା ଗରିବ ଦୁଃଖିନ ଯଦି ସୋଲାର୍ ହେଲେ ଥରେ ସୋଲାର୍ ଲଗାଲେ କାଣା ହଉଚେ ସେଥିରେ ବହୁତ ଜିନିଷ ତା ମାନେ ରକ୍ଷା ପାଇଯାଉଛି ତାର୍ ପରେ ଲାଇନ୍ର ଏଇ ଚୁହ୍ଲାର ଆଉ ଗୋଟେ ଯେନ୍ ବ୍ୟବସ୍ଥା ହେଇଚେ ଯେନ୍ତା ଗୁଟେ ରନ୍ଧା ଆମେ ଗୋଟେ ଜାଗାରେ ରାନ୍ଧୁଛୁ ଗୁଟେ ମାନେ ଗୋଟେ ପାତ୍ର ଲଗକିରି ରାନ୍ଧୁଛୁଁ କିନ୍ତୁ ମୋର ଅନୁମାନରେ ଏନ୍ତା ପୁରୀରେ ମହାପ୍ରଭୁଙ୍କର ଭୋଗ ଲ ଆଚ ରାନ୍ଧ୍ଲା ବଲିକି ଯେନ୍ତା ଦଶଟା ବାରଟା ମାନେ ତାର ଉପରେ ତାର ଉପରେ ମାନେ ହାଣ୍ଡି ଗୁଡ଼ାକ ଦେଇକିରି ମାନେ ସେଟା ଯେନ୍ତା ରନ୍ଧା ହଉଛେ ସେଥିରେ ତାର ଯେନ୍ ବାମ୍ଫ ଯାଉଛେ ଆମେ ଯେନ୍ ଶିଙ୍ଗିରେ ରାନ୍ଧ୍ଲା ବୋଗି ଯେନ୍ ବାମ୍ଫ ଯାଉଛେ ଯେନ୍ ଗେସ୍ ଯାଉଛେ ସେଟା ଗୋଟେ ବି ଗରମ ଅଛେ ତେଣୁକରି ତାର ଉପରେ ବି ଗୁଟେ ଆମେ ଯେନ୍ତା ସାଧା ଜିନିଷ ଗୁଡ଼ାକ ସିଜାଲା ଜିନିଷ୍ ମାନେ ଆମେ ଦେଇଦେଲେ ସେଟା ବି ଅଧା ତାପ ନେ ଫୁଟି ଜାଇକିରି ଗରମ ହେବା ତାପରେ ଆମର ଖାଦ୍ୟରେ ଆର୍ କେତେଟା ଜିନିଷ ପକେଇଦେଲେ ଯେନା ଭର୍ତ୍ତାର ଟାଇପର ଜିନିଷ୍ ମାନେ ଆଲୁ ହେଲା କିନ୍ କନ୍ଦମୂଲ ଜିନିଷ ହେଲା ମାନେ ଦେଇଦେଲେ ସିଇ ଯାଉଛି ଇଟା ବି ଆମର ଡବଲ ତିବଲ ମାନେ ଯେନ୍ ଏକ୍ସଟ୍ରା ଏକ୍ସଟ୍ରା ଆମେ କରୁଛୁଁ ସେଟା ଏଟେ ଟାଇମ୍ ଗୋଟେ ଜାଗାରେ ବି ହେଇପାର୍ବା ଏନ୍ତା କଲେ ଆମର୍ ଜିନିଷ୍ଟା ଟିକେ ବଢ୍ବା ନେଟୱାର୍କ ଯେନ୍ଟା କି ଆମର୍ ପ୍ରୋବ୍ଲେମଟା ଆମର୍ ଯେନ୍ ଟାୱାର ଗୁଡ଼ାକ ଆର୍ ଟିକେ ମାନେ ବହୁତ ଦିନ ଦୂରିଆ ଦୂରିଆ ଅଛି ଆଉ ଗୋଟେ ଗୋଟେ ପାଖେ ଯଦି ଦେଲେ ବୋଇଲେ ସେଥି ମାନେ ନେଟୱାର୍କଟା ବେଶୀ ଟିକେ ଆତା ପ୍ରୋବ୍ଲେମ ନି ହେତା ଆଉ ବହୁତ ସୁବିଧା ହେତା